ଆମେ ଜାଣିଥିବା କ୍ରୀଡ଼ାବିତ୍ ମାନଙ୍କ ମଧ୍ୟରୁ ବିରାଟ କୋହଲି ଯଦି ଅନ୍ୟତମ ସିଏ କ୍ରିକେଟ୍ ଖେଳି ବହୁତ ପୁରସ୍କାର ପଦବୀ ଗ୍ରହଣ କରିଛନ୍ତି ଅର୍ଥାତ୍ ଅର୍ଜୁନ ପୁରସ୍କାର ପାଇଛନ୍ତି ସେ ଗୋଟିଏ ଗୋଟିଏ ପ୍ରଭାବିତ ପ୍ରକାଶିତ ଗୋଟିଏ ଖେଳାଳି ଅଟନ୍ତି ବିରାଟ କୋହଲି ସେମାନେ ବିରାଟ କୋହଲି ତାଙ୍କର ବ୍ୟକ୍ତିତ୍ୱ ଦେଖେଇ ଲୋକମାନଙ୍କୁ ଉତ୍ସାହିତ କରନ୍ତି ଉତ୍ସାହିତ କରିସାରିଲା ପରେ ସେ ଅନେକ ପୁରସ୍କାରରେ ପଦବୀରେ ଉପଲବ୍ଧ ହୋଇ ଥାନ୍ତି ଓ ସେମାନେ ଅଂଶଗ୍ରହଣ କରିଥିବା ଖେଳାଳିର ନାମ ହେଉଛିି କ୍ରିକେଟ୍ କ୍ରିକେଟ୍ ଖେଳି ସେମାନେ ଗୋଟିଏ ବହୁତ ଜାଗାକୁ ଯାଇଛନ୍ତି ବହୁତ ଜାଗା ଦେଇ ଭାରତରେ ଖେଳିଛନ୍ତି ପାକିସ୍ତାନ୍ ସହିତ ଖେଳିଛନ୍ତି ଚୀନ୍ ସହିତ ଖେଳିଛନ୍ତି ଆଉ ସବୁଥିରେ ପୁରସ୍କାର ଉପଲବ୍ଧ କରିଛନ୍ତି